ଗୋଟିଏ ଦିନ ପାଇଁ ଆମ ଖାଦ୍ୟ ସନ୍ତୁଳିତ ଖାଦ୍ୟ ଦରକାର ହେଉଛି ଚାଉଳ ରୁଟି ଡାଲି ମାଂସ ଅଣ୍ଡା ପନିପରିବା ଚାଉଳ ରୁଟି ଡାଲି ମାଂସ ଅଣ୍ଡା ପନିପରିବା ମଧ୍ୟରୁ ଏଇ ଚାଉଳ ଆଉ ରୁଟି ତ ବେଶୀ ଖାଆନ୍ତି ଡାଲି ମାଂସ ଅଣ୍ଡା ବି ଖାଆନ୍ତି ପନିପରିବା ବି ଖାଆନ୍ତି ଚାଉଳ ବେଶୀ ଆମେ ଖାଉ ଓ ରୁଟି ଡାଲି ମାଂସ ଅଣ୍ଡା ବି ଖାଉ ପନିପରିବା ବି ଖାଉ ଏଇ ଚାଉଳ ବେଶୀ ସ୍ୱାସ୍ଥ୍ୟ ପାଇଁ ବି ଭଲ ରୁଟି ବି ଭଲ ଡାଲି ମାଂସ ମାଂସ ଅଣ୍ଡା ପନିପରିବା ଏ ସ୍ୱାସ୍ଥ୍ୟ ପାଇଁ ବି ଭଲ ଆଉ ଦେହକୁ ସୁସ୍ଥ ବି ରଖିବ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ସବୁ ଚାଉଳ ରୁଟି ମାଂସ ଅଣ୍ଡା ପନିପରିବା ସବୁ ସ୍ୱାସ୍ଥ୍ୟ ପାଇଁ ହିତକାରକ ଅଟେ ଏହା ଖାଇବା ଦ୍ୱାରା ଖାଇବା ଦ୍ୱାରା ଶରୀର ମଜବୁତ ବି ହୋଇଥାଏ ଆଉ ସୁସ୍ଥ ସବଳ ବି ହୋଇଥାନ୍ତି ଯଦ୍ୱାରା ସମସ୍ତେ ଖାଇବା ଦରକାର ଚାଉଳ ରୁଟି ଅଣ୍ଡା ମାଂସ ଅଣ୍ଡା ଓ ପନିପରିବା ଓ ସବୁ ସବୁଜ ପନିପରିବା ମଧ୍ୟ ଖାଇଲେ ଭଲ